ମୁଁ ମୋ' ସାଙ୍ଗ ଘରକୁ ଯାଏ ବଗିଚାରେ ଗଛ ଲଗାଇବାରେ ସାହାଯ୍ୟ କରେ ମୋତେ ଗଛ ଲଗାଇବା ପାଇଁ ବହୁତ ଭଲ ଲାଗେ ଅନ୍ୟ ଲୋକଙ୍କ ବଗିଚାରେ ଗଛ ଲଗାଇବା ପାଇଁ ଖୁସି ଲାଗେ ଆଉ ମୁଁ ଆମ ଘରେ ବଗିଚାରେ ବିଭିନ୍ନ ପ୍ରକାର ଗଛ ଲଗାଇଛି ମୁଁ ମୋର ସାଙ୍ଗମାନଙ୍କୁ ମଧ୍ୟ ଗଛର ଯତ୍ନ କିପରି ନେବେ ସେମିତିକା ଉପଦେଶ ଦେଇ ତାଙ୍କୁ ଯେମିତିକି ରାସାୟନିକ ସାର ନଦେଇ ଜୈବିକ ସାର ଦେବାକୁ କହେ ଗୋବର ଖତ ପିଡ଼ିଆ ଚା' ପତି ପରିବାଚୋପା ପକାଇବାକୁ କହେ ସକାଳ ସନ୍ଧ୍ୟା ଦୁଇଟି ସମୟରେ ପାଣି ଦେବାକୁ କହେ ଘାସ ସବୁ ମୂଳରୁ ଉପାଡ଼ି ପକାଇବାକୁ କହେ